ଆମେ ଓଡ଼ିଆ ଓଡ଼ିଶାର ଲୋକମାନେ ଓଡ଼ିଆ ଭାଷାକୁ ହିଁ ବୁଝିପାରନ୍ତି ଓଡ଼ିଆ ଲୋକମାନଙ୍କର ଅନେକ ପର୍ବପର୍ବାଣି ଥାଏ ମେଳା ଯାନିଯାତ୍ରା ଏସବୁ ଥାଏ ଏସବୁ ଐତିହାସିକ ମେଳାମାନଙ୍କରେ ଯେଉଁସବୁ ଶ୍ଳୋକ ଛାନ୍ଦ ବା ଗୀତ ଗାଉଛନ୍ତି ସେସବୁ ଓଡ଼ିଆରେ କୁହନ୍ତି ଓଡ଼ିଆରେ କହିବା ଦ୍ୱାରା ଶୁଣୁଥିବା ଲୋକ ମଧ୍ୟ ଯେମିତି ଏସବୁ ବୁଝିପାରିବ ତ ଓଡ଼ିଆ ଲୋକ ହିଁ ଓଡ଼ିଆ ବୁଝିପାରିବ ପୁରାଣ କିମ୍ବା ଇତିହାସ ଯେକୌଣସି ବିଷୟରେ ଓଡ଼ିଆରେ କହିଲେ ହିଁ ଜାଣିଥିବା ଜାଣିନଥିବା ଲୋକମାନେ ସେସବୁ ବିଷୟରେ ଜାଣିପାରିବେ